ମୁଁ ଆମାଜନରେ ନିଭିଆର ଗୋଟେ ପରଫ୍ୟୁମ୍ ମଗାଇଥିଲି ସେଇ ପରଫ୍ୟୁମ୍ଟି ମୋର ବହୁତ ଭଲ ପଡ଼ିଛି ତାକୁ ଲଗାଇବାରେ ମୋର କୌଣସି ଯେମିତି ଅଲଗା ପରଫ୍ୟୁମ୍ କୋଉଡ଼ା ଯୋଉଡ଼ା କରେ ସେଟା ମୋର କିଛି ହେଉନାହିଁ ଆଉ ତାର ବ ସ୍ମେଲ୍ ବି ବହୁତ ସମୟ ରହୁଛିି ଭଲ ବାସ ବି ବି ହଉଛି ତା ସ୍ମେଲ୍ ବି ବହୁତ ସମୟ ରହୁଛି ଅଲଗା ସ୍ମେଲ୍ ମାନେ ଯେଉଁ କିଣିଥିଲି ସେଟା ବେଶୀ ସମୟ ସ୍ମେଲ୍ ରଖୁନଥିଲା ଅଲଗା ପରଫ୍ୟୁମ୍ ତୁଳନାରେ ଏଇ ଯେଉଁ ପରଫ୍ୟୁମ୍ର ସ୍ମେଲ୍ ଭଲ ରହୁଛି ମତେ ବହୁତ ଏ ପରଫ୍ୟୁମ୍ଟି ବହୁତ ଭଲ ଲାଗୁଛି ମୁଁ ଅନ୍ୟକୁ ବିି କହୁଚି ଏଇ ପରଫ୍ୟୁମ୍ଟା କିଣନ୍ତୁ ତାକୁ ବ୍ୟବହାର କରି ଦେଖନ୍ତୁ କେମିତି ଆପଣଙ୍କୁ ଭଲ ଲାଗୁଛି